ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ଅଛି ବୋଲି ଆମେ ଭାବୁଛୁ କାହିଁକି କାରଣ ପୃଥିବୀରେ ଯେମିତି ଲୋକମାନେ ବସବାସ କରିପାରୁଛନ୍ତି ସେହିଭଳି ମଧ୍ୟ ମଙ୍ଗଳଗ୍ରହରେ ଲୋକମାନେ ବସବାସ କରିପାରିବେ ପରୀକ୍ଷା କରି ଦେଖାଯାଇଛି ସେଠାରେ ପାଣିର ସୁବିଧା ଅଛି ଯେଉଁଠି ପାଣିର ସୁବିଧା ଥିବ ସେଇଠି ଲୋକ ରହିପାରିବେ ତେଣୁ ବ୍ରହ୍ମାଣ୍ଡରେ ଯେତେ ଗ୍ରହ ଅଛନ୍ତି କିନ୍ତୁ ମଙ୍ଗଳଗ୍ରହରେ ଲୋକମାନେ ଯାଇ ଜାଗା କିଣି ଘର କରିପାରିବେ ବୈଜ୍ଞାନିକ ମାନେ ଯାଇଥିଲେ ପ୍ରଥମେ ନୀଲ୍ ଆମଷ୍ଟରଙ୍ଗ ଯାଇଥିଲେ ଯେଉଁ ପରୀକ୍ଷା ହୋଇଥିଲା ଠିକ୍ ଠାକ୍ ନଥିଲା କିନ୍ତୁ ଏବେ ବୈଜ୍ଞାନିକ ଯାଇଛନ୍ତି ଚନ୍ଦ୍ରଗ୍ରହରୁ ଫେରି ଆସିଥିଲେ ସେଇଠି ପାଣିପବନର ସୁବିଧା ରହିଛି